ମୁଁ ପ୍ରାୟତଃ ଚାଷ ଜମିରେ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ଅତିବାହିତ କରେ କାରଣ ସେଠି ସେଠାରେ କାମ କଲେ ମୋ ଦେହକୁ ଭାରି ସୁସ୍ଥ ଅନୁଭବ ହୁଏ କାରଣ ସେଠି ଚାଷ କରିବାରୁ ମୋ ଘରରେ ସମସ୍ତିଙ୍କୁ ପେଟ ପୋଷେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମୁଁ ଚାଷ କରୁକି ମୋ ସ୍ୱାସ୍ଥ୍ୟ ଅବସ୍ଥା ବହୁ ଠିକ୍ ଅଛି କାରଣ ଚାଷ ଜମିର ଯେତେ ସମୟ ମୁଁ ଖଟିଥାଏ ମୋ ସ୍ୱାସ୍ଥ୍ୟ ଭଲ ଥାଏ ସ୍ୱାସ୍ଥ୍ୟ ଭଲ ରହିଲେ ମୁଁ ସବୁ ପ୍ରକାର କାମ କରିପାରିବି ଚାଷ କରିବା ଫଳରେ ପ୍ରାୟତଃ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ସ୍ୱାସ୍ଥ୍ୟ ଭଲ ରହିବାରୁ ଘରର ସବୁ କାମ କରିପାରିବେ ଚାଷ କରିସାରିଲା ପରେ ମୁଁ ଆସି ପୁଣି ଟିକେ ସମୟ ନେଇ ବିଶ୍ରାମ ପରେ ପୁଣି ବାରିରେ ଥିବା ଅନ୍ୟମାନର ଚାଷ କରିଥାଏ କାମ କରି ଗଛ ଲଗାଇବା ଏବଂ ହୁଡ଼ା ହାଣିବା ଏବଂ ଅନ୍ୟପ୍ରକାର କାମ କରିଥାଏ